ଆରେ ଜାଣିପାରୁଛୁ କିଏ କହୁଥିଲି ହଁ ଆରେ ମୁଁ ଶୁଣିଲି ଗୋଟେ ସାଙ୍ଗଠୁ ତ କାଲି ପୁରୀରେ ସନ୍ଧ୍ୟା ଶୋ ଅଛି ଆଉ ଦେଖିବା ପାଇଁ ଯିବା ଆରେ ଘରେ ଛାଡ଼ିବେଟି ତୋତେ

ହଁ କେତେବେଳକୁ ଯିବା ସେ ତ ସନ୍ଧ୍ୟା ଶୋ ଆରମ୍ଭ ହେବ ଛଅଟା ସାତଟା ବେଳକୁ ସନ୍ଧ୍ୟା ବେଳକୁ ଆମେ କ'ଣ ସେହି ସନ୍ଧ୍ୟା ଶୋ ଦେଖିବାକୁ ଯିବାନା ଯାଇକିରି ଟିକେ ସକାଳୁ ପୁରୀ ମନ୍ଦିର ବୁଲାବୁଲି କରି ଅଭଡ଼ା ଖାଇ ଆଉ ସମୁଦ୍ର କୂଳ ବୁଲି ସନ୍ଧ୍ୟା ଶୋ ଦେଖିବାକୁ ଯିବାନା ସେ ସନ୍ଧ୍ୟା ବେଳକୁ ଯିବା

ହଁ ସେମିତିଆ ହେଲେ ହିଁ ଭଲ ହେବ ହଁ ହଁ ଆଉ କ'ଣ ଏକୁଟିଆ ଆସିବୁନା କ'ଣ ସାଙ୍ଗମାନଙ୍କୁ କାହାକୁ ନେଇକି ଆସିବୁ କି ଭଉଣୀମାନଙ୍କୁ କାହାକୁ ନେଇକି ଆସିବୁ କି କାହାକୁ ନେଇକି ଆସିବୁ ମୁଁ ମୋର ଗୋଟେ ସାଙ୍ଗ ହଁ ଏମିତି ତିନ ଚାରିଜଣ ସାଙ୍ଗ ହେଇକି ଗଲେ ଭଲ ଲାଗିବ ବୁଲାବୁଲି କରିବାକୁ ଆଉ ନାଇଁ ମୁଁ ଗୋଟେ ମୋର ସାଙ୍ଗକୁ ନେଇକି ଯିବି ଆଉ ହଁ ଯିଏ ମୋତେ କହିଥିଲା ସନ୍ଧ୍ୟା ଶୋ ହେବା କଥା ଏ ତା'ର ମୋର ଯିବୁ ସାଙ୍ଗ ହେଇକିରି ଆଉ ଆଉ ମୁଁ ହଁ ଗଲା ଗଲାବେଳକୁ ସେ ଟିକେ ପପ୍କର୍ଣ୍ଣ୍ ଆଉ କୁରକୁରୀ ହେରିକା କିଣିକି ନେଇଯିବା ଏ ସନ୍ଧ୍ୟା ଶୋ ଦେଖିଲାବେଳେ ଟିକେ ଖାଇବା ଭଲ ଲାଗିବ ଆଉ ହଁ ହଁ ହଁ ସେଇ ସକାଳ ସାତଟା ଭିତରେ ବାହାରିଲେ ଆମକୁ ଠିକ୍ ହେବ ସେଇଠି ପହଞ୍ଚି ଠାକୁର ଦର୍ଶନ କରି ଆମ ସେ ସବୁ ଟାଇମ୍ରେ ସରିଯିବ କାମ ଆଉ ଘରେ କହିକି ଆସିବୁ ଆମ ପାଇଁ କିଛି ରଖିବେନି ଖାଇବା ପିଇବା ଆଉ ଆମେ ସିଆଡ଼େ ଖାଇକି ଆସିବା

ହଉ ଠିକ୍ ଅଛି ତା'ହେଲେ ରଖୁଛି ଆଉ କାଲି ସକାଳୁ ଯିବା ସକାଳୁ ବାହାରିଲେ ମୋତେ କଲ୍ କରିବୁ ଆଉ ହଁ ହଁ ରଖୁଛି ଆଁ